ହଁ ଗଛ ହେଲେ ବିଭିନ୍ନ ପ୍ରକାର ଗଛ ଅଛି ଗଛ ଅଛି ସେ ମ ମଞ୍ଜିରୁ ବି ଗଛ ହୁଏ ଏ ଆମେ ମଞ୍ଜିରୁ ଗଛ ହୁଏ ଆମ ଅପରାଜିତା ଗଛ ଅଛି ଅପରାଜିତା ଗଛ ଅଛି ସେଇଟା ମଞ୍ଜିରୁ ହୁଏ ଗୋଟେ ଅପରାଜିତା ଗଛ ଲଗେଇଲି ଲଗେଇଲି ସିଏ ଟିକିଏ ଝାଉଁଳି ଗଲା ଦେଖିଲା ପରେ ମାଟି ଦେଲି ସାର ଦେଲି ଦେଇକି ତାକୁ ଟିକିଏ ଯତ୍ନ କରିକି ଲଗେଇଲି ସେ ମାଡ଼ିଲା ମାଡ଼ିଲା ଭିତରେ ମଞ୍ଜି ହେଲା ସେ ମଞ୍ଜିକି ତୋଳିକି ମୁଁ ଆଉ କଲମୀ କଲି ଆଉ ଗୋଟାଏ ଜାଗାରେ ଲଗେଇ କଲମୀ କଲେ ତା'ପରେ ଲଙ୍କା ଗଛ ଲଙ୍କା ଗଛ ବି ମଞ୍ଜିରୁ ହଏ ଲଙ୍କା ଗଛ ତଳି ପକେ ତଳି ପକେ ମଞ୍ଜି ପକେଇ ବି ମଞ୍ଜିରୁ ଗଛ ଉଠିଲା ତଳି ଉଠିଲା ତଳିକି ନେଇକି ଏ ଜାଗାରେ ସେ ଜାଗାରେ ସେ ଜାଗାରେ ପୋତିଲି ପୋତିଲି ଲଙ୍କା ଫଳିଲା ଲଙ୍କା ଫଳି ଫଳିଲା ଭିତରେ ଲଙ୍କା ତ ଗୋଟେ ଘରେ ଦରକାର ମୁଁ ତାକୁ ସେଇଠୁ ଶୁଖେଇକି ଶୁଖିଲା ଲଙ୍କା ଖାଇଲୁ କଞ୍ଚା ଲଙ୍କା ବି ଖାଇଲୁ ପାଚିଲା ଖାଇଲୁ ମାଟିଠୁ ମାଟି ଆଉ ପିଡ଼ିଆ ଟିକିଏ ଦେଇକି ପାଣି ଟିକିଏ ଦେଇକି ତାକୁ ଯତ୍ନ ନେବାକୁ ପଡ଼ିବ ଗଛ